ଯେତେବେଳେ କୃଷକ ଦୁଇଟି ଛୋଟ ବଳଦ ସେ କିଣିକି ଆଣେ ତା ଘରକୁ ସେତେବେଳେ ସେ ସେ ଦୁଇ ଛୋଟ ବଳଦକୁ ଯତ୍ନ କରେ ଓ ଖାଇପିଇ ବଡ଼ କରେ ଓ ସେ ଯେତେବେଳେ ବଡ଼ ହୋଇଯାନ୍ତି ସେମାନଙ୍କୁ ସେ ନିଜ ବିଲକୁ ନିଏ ଓ ତାଙ୍କୁ ନେଇ ବିଲରେ କିଛିଦିନ ବୁଲାଏ ତାପରେ ବଳଦ କିଛିଦିନ ତାଙ୍କ ବିଲରେ ବୁଲିସାଇଲା ପରେ ତାକୁ କୃଷକ ହଳ ଦେଇକି ବିଲ ହଳ କରିବା କାମରେ ଲଗାଏ ଯେତେବେଳେ ବିଲ ହଳ କରିସାରନ୍ତି ବଳଦ ସେତେବେଳେ ସେ ନିଜ ବଳଦ ମାନଙ୍କୁ ଖୋଲା ଛାଡ଼ିଦିଏ ବୁଲିବାକୁ ଓ ଯେତେବେଳେ ବଳଦ ବୁଲିକି ଆସନ୍ତି ଘରକୁ ସେତେବେଳେ କୃଷକ ତାଙ୍କୁ ଖୁବ୍ ଯତ୍ନରେ ଓ ସଫାସୁତୁରା ଜାଗାରେ ରଖିଥାଏ ଓ ତାଙ୍କର ଖୁବ୍ ଯତ୍ନ ନିଏ ଓ ସେମାନଙ୍କୁ ଯେତେବେଳେ ବିଲରେ ଫସଲ ହୋଇଯାଏ ସେମାନଙ୍କୁ ସେ ଧାନ ବୁହା କାମରେ ଲଗାଏ ସେତେବେଳେ ସିଏ ଜାଣନ୍ତି ଯେ ଆମେ କିଛି କାମ କଲୁ ଓ ଏସବୁ କାମରେ କୃଷକ କିଛି ବି ଚାପ ଦିଏ ନାହିଁ ବଳଦ ମାନଙ୍କୁ